ଆମେ ଯାଇଥିଲୁ ଖଇରପୁଟରେ ମାଘଯାତ୍ରା ଦେଖିବାକୁ ଫ୍ୟାମିଲି ସବୁ ବହୁତ ଖୁସି ଲାଗିଲା ତିନି ଚାରି ଦିନ ଧରି ଯାତ୍ରା ଚାଲିଥିଲା ଏମିତି ମେଲୋଡ଼ି ମୀନା ବଜାର ସବୁକିଛି ଆସିଥିଲା ବୁଲାବୁଲି କଲୁ ଏନ୍ଜଏ କଲୁ କିଣାକିଣି କଲୁ ଯାହା ମୀନା ବଜାରରେ ଖେଳା ଖେଳି ସବୁ ରାମ ଦଳି ଫଳି ସବୁ ବୁଲିକି ଆସିଲୁ ବହୁତ ଖୁସି ଲାଗିଲା ଓ ଏମିତିକି ନାଟକ ବି ଆସିଥିଲା ମେଲୋଡ଼ି ଡ୍ୟାନ୍ସ ପାନ୍ସ ସବୁ ମେଲୋଡ଼ି ଦେଖିକି ସବୁ ଖୁସି ହେଇଗଲେ ଯାହା କିଛି ଏନ୍ଜଏ ମୋମେଣ୍ଟ୍ ଗୋଟେ ଥିଲା ଯାହା ଖୁସି ଖୁସିରେ ସବୁ ବୁଲାବୁଲି କଲୁ ତିନ ଦିନ ଯାଏ ପୁରା ଖୁସିରେ ବୋଲିକି ପଳେଇ ଆସି ପରେ ଏମିତି ବି ହେଲା ଯାତ୍ରା ପୂଜା ବି ହଉଥିଲା ଯେମିତି ଠାକୁରଙ୍କ ପୂଜା ସେ ଲାଠି ସବୁ ପୂଜା କରିକି ଚାଲୁଥିଲେ ସବୁ ଦେଖିଲୁ ସମସ୍ତେଙ୍କର ଥିଲା ବହୁତ ଖୁସି ଲାଗିଲା